ସୂତା ସାର୍ଟ ପିନ୍ଧିବା ପାଇଁ ବହୁତ ହାଲ୍କା ଆଉ ବହୁତ ଭଲ ଲାଗେ ମୋର ଗୋଟେ ସୂତା ସାର୍ଟ ଅଛି ସେ ମୁଁ ବାରମ୍ବାର ବହୁତର ମୋତେ ସେଇଟା ଚଏସ୍ ଆଉ କଲରଫୁଲ୍ ମୋତେ ବହୁତ ବଢ଼ିଆ ଲାଗେ ମୁଁ ଯୁଆଡ଼େବି ଯାଏ ସେହି ସାର୍ଟ ପିନ୍ଧିକି ଯାଏ ମୋତେ ବହୁତ ହାଲ୍କା ଡିଫେରେଣ୍ଟ୍ ଲାଗେ ଇଏ ଲାଗେ ଆଉ ମୁଁ କମ୍ଫଟେବୁଲୁ ପୁରା ରୁହେ ମୋତେ ସମସ୍ତେ ପାଟି ଯୁଆଡ଼େ ଗଲେବି ମୋତେ ସମସ୍ତେ କୁହନ୍ତି ତୁମରି ସେହି ସାର୍ଟଟି ବହୁତ ଭଲ ଲାଗେ ସେଇଟା ମୁଁ ୟୁଜ୍ କରେ ମୋତେ ସଦାବେଳେ ଭଲଲାଗେ ମୁଁ ସେୟା ପିନ୍ଧିକି ଯାଏ